ଟେକ୍ନୋଲୋଜି ଆସିଅଛି ବିଜ୍ଞାନରୁ ଟେକ୍ନୋଲୋଜି ବଳରେ ଆମ ଭବିଷ୍ୟତରେ ଏବଂ ଏବେ ମଧ୍ୟ ଅନେକ ପରିବର୍ତ୍ତନ ହେଇଛି ଟେକ୍ନୋଲୋଜି ବଳରେ ଆମେ ସବୁକିଛି ଜାଣିପାରୁଛୁ ଯାହା କିଛି ଲୁଚି ରହିଥିଲା ତାହା ଏବେ ସବୁ ଆସିଅଛି ଟେକ୍ନୋଲୋଜି ବଳରେ ଯେତିକି ବି ଲୁଚିଥିବା ସୁନା ରୂପା ପ୍ଲାଟିନିୟମ ସବୁ ବାହାରି ଆସିପାରୁଛି ଏବଂ ତାହାକୁ ନେଇ ଆସି ବିଶ୍ୱରେ ସବୁପ୍ରକାର ସୁବିଧାଜନକ କରାହଉଛି ଟେକ୍ନୋଲୋଜି ବଳରେ ଆମେ ସମ୍ବଳ ଗ୍ରହଣ କରିପାରୁଛୁ ତା ଫଳରେ ସମସ୍ତେ ସହଜରେ ସମ୍ବଳ ବ୍ୟବହାର କରିପାରୁଛନ୍ତି ସମ୍ବଳ ବ୍ୟବହାର କରିକି ସମସ୍ତେ ଖୁସିରେ ରହିଛନ୍ତି ଟେକ୍ନୋଲୋଜି ବଳରେ ଆମେ ଦେଖିପାରୁଛୁ ଯେମିତିକି ଫେନ୍ ଟେବୁଲ ଚେୟାର ସବୁକିଛି ଟେକ୍ନୋଲୋଜି ବଳରେ ହଁ ହେଇଛି ଯଦି ଟେକ୍ନୋଲୋଜି ଆସିନଥାନ୍ତା ତାହେଲେ ଆମେ କିଛି ସୁବିଧା ପାଇନଥାନ୍ତୁ ଟେକ୍ନୋଲୋଜି ହିଁ ସବୁଠୁ ବଡ଼ ସହଯୋଗିତା କରିଅଛି ଯଦି ବୈଜ୍ଞାନିକମାନେ ଟେକ୍ନୋଲୋଜି ବାହାର କରିନଥାନ୍ତେ ତାହେଲେ ଆମେ ଉନୀତ ଉନ୍ନତି ହେଇପାରିନଥାନ୍ତୁ ସଭ୍ୟତା ହେଇଥିବାରୁ ଆମେ ଆଜି ଏହି ସ୍ଥାନରେ ଅଛେ ସଭ୍ୟତା ବିଜ୍ଞାନ ହି ଟେକ୍ନୋଲୋଜି ଟେକ୍ନୋଲୋଜି ବଳରେ ଆମେ ଗ୍ରହ ନକ୍ଷତ୍ର ସବୁ ଜାଣିପାରୁଛୁ ଆଜି କଣ ବର୍ଷା ହେବାର ଅଛି କି ସବୁ ଆମେ ଟେକ୍ନୋଲୋଜି ବଳରେ ଜାଣିପାରୁଛୁ